ମୋତେ ବେଶୀ ଫୁଲ ଗଛ ଲଗାଇବାକୁ ପସନ୍ଦ ଲାଗେ ଫଳ ଗଛ ଅପେକ୍ଷା ଆଉ ଫଳ ଗଛ ରେ ମୋତେ ନଡ଼ିଆ ଯେଉଁଗୁଡ଼ା ସବୁ ବହୁତ ବଡ଼ ବଡ଼ ଫଳ ଗଛ ଏମିତି ଛୋଟ ଛୋଟ ଫଳ ଗଛ ଭଲ ଲାଗେ କିନ୍ତୁ ଏତେ ନୁହେଁ ନଡ଼ିଆ ଲେମ୍ବୁ ପଣସ କୋଳି ଏଇ ଯେଉଁ ବଡ଼ ବଡ଼ ଯେଉଁ ସବୁ ଫଳ ଅଛି ଯେଉଁଗୁଡ଼ା କି ଥରେ ଲଗାଇଲେ ଆପଣ ଙ୍କୁ ଜୀବନ ସାରା ସେଇ ଗଛ ଫଳ ଦଉଥିବେ ସେ ସବୁ ଗଛଗୁରା ମୋତେ ଲଗାଇବାକୁ ଭଲ ଲାଗେ ତା ସହିତ ମୋତେ ଭଲ ଲାଗେ ଫୁଲ ଗଛ ମାନେ ଫୁଲ ଗଛ ମୋତେ ବହୁତ ପସନ୍ଦ ଲାଗେ ଲଗାଇବାକୁ ତା ସହିତ ସୋ ଗଛ ଯେଉଁ ଗଛ ଗୁଡ଼ିକରେ ଫୁଲ ଫୁଟି ନଥାଏ କିନ୍ତୁ ସେଇଟା ବହୁତ ସୁନ୍ଦର ଲାଗେ ଘର ଗୁଡ଼ିକର ଆଗରେ ରଖିଲେ ସେଇ ଗଛ କୁ ବି ମୁଁ ଲଗାଇ ଥାଏ ଏବଂ ଏ ସବୁ ଗଛ ଲଗାଇବା ଦ୍ଵାରା ଆମ ଘର ବହୁତ ସୁନ୍ଦର ଲାଗେ ଏବଂ ତାକୁ ମୁଁ ସାଇଜ୍ରେ ଲଗାଇ ଦିଏ ତାକୁ ପରିଷ୍କାର ରଖେ ଯାହା ଦ୍ଵାରା କି ଘର କୁ ଗୋଟେ ସକାରାତ୍ମକ ଭାବନା ଆସେ ସମସ୍ତେ ଆସିକି ପ୍ରଶଂସା କରନ୍ତି ଆମ ଘରେ ବି ବହୁତ ଲୋକ ଆସି ସକାଳୁ ପୂଜା କରିବା ପାଇଁ ଫୁଲ ନେଇକି ଯାଇଥାନ୍ତି